ବିବାହ ଭଳି ବଡ଼ କାର୍ଯ୍ୟକ୍ରମରେ ଅଧିକ ପରିମାଣରେ ପାଣି ବ୍ୟବସ୍ଥା କରିବାପାଇଁ ଆମେ ବଡ଼ ଟାଙ୍କି ଆଣିଥାଉ ଆଉ ଆମର ଯେଉଁ ଡ୍ରମ୍ ଯାକ ଥାଏ ସେହିଟାରେ ଭରି କରିଦେଉ ରୋଷେଇବାସ ଖାଇବାପିଇବା ସବୁ କିଛି କରୁ ଖରା ଦିନରେ ପାଣି ସର୍ଟ ପଡ଼େ ତ ବଡ଼ ଟାଙ୍କି ଆଣୁ ଆଉ ଯେଉଁ ଶୀତ ଦିନରେ ଆମର ବାହାଘର ହୁଏ ସେହିଟା ଆମ ଘର କୂଅରୁ ତ ଟୁଲପମ୍ପ ଲଗାଇକିନା ସେହିଟାରେ ଆମେ ଆମର ଡ୍ରମ୍ ରେ ପାଣି ଭରିକରି ସେହିଟା ରୋଷେଇବାସ ଖାଇବାପିଇବା କରୁ ଆଉ